ଗୀତ ଗାଇବାର୍ କେ ଗଲେ ଅଭ୍ୟାସ୍ ଦରକାର୍ ଆରୁ ସ୍ୱର ଦରକାର୍ ଲେଖକ୍ ଲେଖି ନେଇଥିବା କିନ୍ତୁ ସେଇ ସୁରକେ ନେଇକରି ଏ ଷ୍ଟୁଡିଓକେ ଗଲେ ଷ୍ଟୁଡିଓ ନ ଟ୍ରାକ୍ ବୋଲି ଗୋଟି ଥିସି ଟ୍ରାକ୍ ତାହାଲେ ଗାଇବାର୍ ଜରୁରୀ ହେ ଆର୍ ସେଇ ତାଲ୍ ରେ ବି ଯଦି ନାଇ ଗାଇଲେ ସେଟା ମିଷ୍ଟେକ୍ ହେସି ଆର୍ ସେଥିର୍ଲାଗି ବୋଲି ଘରୁ ପ୍ରିପେରେସନ୍ ହେଇକିର ଯିବାର୍ କେ ପଡ଼ସି୍ ରିଆଜ୍ କର୍ବାକେ ପଡ଼ୁସି୍ ଆର୍ ସେ ରିଆଜ୍ ନାଇକଲେ ସେନ ଫେଲୁଅର୍ ହେବାକେ ପଡ଼ୁସି ବୋଲେ ସବୁବେଲେ ତାମାନେ ଘରେ ରିଆଜ୍ କରି କରି ପୂରା ମସ୍ତ୍ ଭାବେ ରିଆଜ୍ ସରିଗଲା ପରେ ତାର୍ ପରେ ସେଠାନ୍ କେ ଯାଇ ଟ୍ରାକ୍ ନ ଠିକ୍ ଆସ୍ବା ବୋଲେ ଯାଇକରି ହେବା ନହେଲେ ମସ୍ ମସ୍ ଲାଗ୍ବା କୌଣସି ଦିନ ନାଇହେଇପାରି କାରଣ୍ ଠିକ୍ ଯଦିର୍ ବି ଲୋକର୍ ସ୍ୱର ଠିକ୍ ନାଇ ରହେବା ବୋଲେ ଟ୍ରାକକେ ନାଇ ହେଇପାର୍ବା ପଚାଶ୍ଟା ଟ୍ରାକ୍ କରିଦେଲେ ହେଲେ କାଣା ହେବା କିନ୍ତୁ ସବୁବେଲେ ଏଇ ଲୋକ୍ ସଂଯୋଗ୍ ହେଇ ତାମାନେ ଠିକ୍ ମନ୍ ଧ୍ୟାନ୍ ଦେଇକରି ସେ ସ୍ୱର ସଂଯୋଗ୍ ଠିକ୍ କଲେ ସେ ଜିନିଷ୍ଟା ଠିକ୍ ଭାବେରେ ରହିବା